ଆମ ଅଞ୍ଚଳରେ ସାଂସ୍କୃତିକ ଗୋଷ୍ଠି କହିଲେ ଯେମିତି କି ପଟା ଖେଳ ପାଇକ ବିଦ୍ରୋହ ଖେଳ ସେଟା କୁହାଯାଏ ଏବଂ ତା'ସହିତ ଓଡ଼ିଶୀ ନୃତ୍ୟ ତା ସହିତ ଆମର ରହୁଛି ଯେମିତିକି ଛଉ ନୃତ୍ୟ ଏଗୁଡ଼ିକ ଏଗୁଡ଼ିକ ବିଭିନ୍ନ ପ୍ରକାର ମାନଦଣ୍ଡ ନିର୍ଦ୍ଧାରିତ କରିବା ସହିତ ଅନ୍ୟ ରାଜ୍ୟରେ ଯାଇକି ମଧ୍ୟ ନାମ କରିବାରେ ବିଖ୍ୟାତ ଅଛନ୍ତି ଯେମିତିକି ପାଇକ ବିଦ୍ରୋହ କହିଲେ ଆମ ଖୋର୍ଦ୍ଧା ଜିଲ୍ଲାରେ ଯେମିତି ପାଇକ ବିଦ୍ରୋହ ଆନ୍ଦୋଳନ ସମୟରେ ସେମାନେ କେମିତି ଇଂରେଜ ମାନଙ୍କୁ ବିତାଡ଼ିତ କରିଥିଲେ ସେ ମଧ୍ୟରେ ଅବଗତ କରାଯାଇଥାଏ ଏବଂ ବିଭିନ୍ନ ପ୍ରକାର ଖେଳ ଅଛି ଯେମିତିକି ଆମର ଛଉ ନୃତ୍ୟ ହେଉ ସେମାନଙ୍କର ଛଉ ନୃତ୍ୟ ହେଉ ସେମାନଙ୍କର ଲୋକମାନଙ୍କ ସହିତ ସଂସ୍କୃତି ଲୋପ ପାଇ ଯିବା ଅବସ୍ଥାରେ ସେମାନେ ମଧ୍ୟ ଛଉ ନୃତ୍ୟକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖୁଛନ୍ତି ଏବଂ ବାହାରେ ରହୁଥିବା ସଂସ୍କୃତି ଲୋକମାନଙ୍କ ସହିତ ଆମେ ଦୁଇରୁ ତିନିଥର କଥାବାର୍ତ୍ତା ହେତୁ ଆମ ସଂସ୍କୃତି ସହିତ ଆଦାନ ପ୍ରଦାନ ସହିତ ସେମାନଙ୍କୁ ଆମ ସଂସ୍କୃତି ବିଷୟରେ ଅବଗତ କରାଇଥାଉ ଏବଂ ତାଙ୍କ ସଂସ୍କୃତି ଆମର ଏପଟେ କେମିତି ଚାଲିଚଳନ ରହୁଛି ସେ ବିଷୟରେ ମଧ୍ୟ ଅବଗତ ହୋଇଥାଉ ଏବଂ ସାଂସ୍କୃତିକ ଗୋଷ୍ଠି ନିଜର ନିଜର ଅଭାବ ପୁରଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସେମାନେ ଶିଖାଇଥାନ୍ତି କି ସାଂସ୍କୃତିକ ଗୋଷ୍ଠି ଦ୍ୱାରା ଆମେ କେମିତି ଉପରକୁ ଉଠିପରିବା ଏବଂ ଆମ ରାଜ୍ୟର ନାଁ କରିପାରିବା